ହଁ ମୁଁ ଗଛ ଲଗେଇଛି ମୁଁ ମନ୍ଦାର ଡାଳଟେ ଆଣିକି ପୋତିବି ଟଗର ଡାଳ ମନ୍ଦାର ଡାଳ ପୋତେ ତାକୁ ଟିକିଏ ପାଣି ଦିଏ ପାଣି ଦିନେ ପାଣି ଦେଲି ଦୁଇଦିନ ପାଣି ଦେଲି ସେ ଡାଳ ଡାଳ ତାର ପତ୍ର ଗୁଡ଼ାକ ସବୁ ଝଡ଼ି ପଡ଼େ ଝଡ଼ି ପଡ଼ିଲେ ବି ମୁଁ ମନ୍ଦାର ଡାଳ ତ ଡାଳରୁ ବଞ୍ଚେନା ମନ୍ଦାର ଟଗର ମ ମଲ୍ଲି ଇଏ ପ ପଦ୍ମଫୁଲ ଇଏ ସବୁ ସ୍ଥଳପଦ୍ମ ଇଏ ସବୁ ହେଲା ଡାଳରୁ ବଞ୍ଚେ ଡାଳରୁ ବଞ୍ଚିବ ସବୁଦିନ ଟିକିଏ ଟିକିଏ ଟିକିଏ ଟିକିଏ ପାଣି ଦେଲେ ତା' ତା'ପରେ ପତ ଆଜି ମାନେ ଫେରେ ଆଠ ଦଶଦିନ ପାଣି ଦିଆ ହେବ ତା'ର ଗୋଟେ କେନ କେନା ବାହାରିବ କେନା ବାହାରିଲେ ଫେରେ ଟିକିଏ ପାଣି ଦିଏ ଫେରେ ତାକୁ ଟିକିଏ କୋ କୋଡ଼ି ଦିଏ କୋଡ଼ି ଦିଏ କୋଡ଼ି ଦେଇକି ଫେରେ ଟିକିଏ ପିଡ଼ିଆ ଦିଏ ପିଡ଼ିଆ ଦେଇକି ପାଣି ଦିଏ ପାଣି ଦେଲାବେଳେ ସେ ଯେତେବେଳେ ଦୁଇପତ୍ର ହେବ ସେତେବେଳେ ପାଣି ପାଣି ପିଡ଼ିଆ ଦେଲେ ସେଇଟା ପାଞ୍ଚ ଛଅପତ୍ର ହେଇଯାଏ ଗଛଟା ବଞ୍ଚିଯାଏ ବଞ୍ଚିଗଲେ ହେଲା ଗଛ ଲଗାଏ ମଞ୍ଜିରୁ ଗ ବି ମୁଁ ଜହ୍ନି ମଞ୍ଜି କିଣିଛି ଛଚିନ୍ଦ୍ରା ମଞ୍ଜି କିଣିଛି କଖାରୁମଞ୍ଜି କିଣି ମୋ ଛାତ ଉପରେ ମୁଁ ଗଛ ଲଗାଏ ଗଛ ଲଗାଏ ଆଗେ ମାଟିଟେ ମାଟିଟା ନେଇକି ଥୁଏ ମାଟି ସେଇଠୁ ଥୋଇକି ତାକୁ ଟିକିଏ ଖୋଳିଦିଏ ଗାତ କରିଦିଏ ଗାତ କରିଦିଏ ଟିକିଏ ପାଣି ଖତ ଆଉ ପାଣିଦେଇକି ତାକୁ ଟିକିଏ ଇଏ ମାନେ ଭି ଭିଜେଇ ଦିଏ ଭିଜେଇ ଦେଇକି ମ ମଞ୍ଜିକି ସେଇଠୁ ପୋତେ ମଞ୍ଜି ତ ସାଙ୍ଗେସାଙ୍ଗେ ପୋତିଲେ ଗଜା ହେବନି ଚା ଆଠ ଦଶଦିନ ଯିବ ଆଠ ଦଶଦିନରୁ ଅଳ୍ପଅଳ୍ପ ପାଣି ଛିଞ୍ଚିକି ଦିଏ କାରଣ ବେଶି ପାଣି ଦେଲେ ମଞ୍ଜିଟା ସଢ଼ିଯିବ ମୁଁ ସେଇଠୁ ଅଳ୍ପ ଅଳ୍ପ ପାଣି ଦିଏ ଅଳ୍ପ ପାଣି ଦେଇକି ସେଇଠୁ ଗଜା ବାହାରେ ଗଜା ଯେତେବେଳେ ବାହାରେ ମୁଁ ତାକୁ ଘୋଡ଼େଇଦିଏ ଘଡ଼େଇ ଦେଲାପରେ କାରଣ ସୂର୍ଯ୍ୟକିରଣରେ ଗଜଟା ଶୁଖିଯିବ ଯଦି ଶୁଖିଯିବ ମୁଁ ତାକୁ ଘୋଡ଼େଇଦିଏ ସକାଳୁ ଘୋଡ଼େଇ ଦେବି ସନ୍ଧ୍ୟା ହେଲେ କାଢ଼ିଦେବି କାଇଁକି ନା କାକର ପଡ଼ିଲେ ବି ଗଜା ମାନେ ଇଏ ହେବ ଗଛଟା ଶୀଘ୍ର ମାଟିରୁ ବାହାରି ପଡ଼ିବ ସେ ଯେତେବେଳେ ମାଟିରୁ ବାହାରେ ବହୁତ ଭଲ ଲାଗେ ଭଲ ଲାଗେ ହେ ମୋର ସୁ ମୋ ଗଛଟା ହେଇଗଲାଣି ତାକୁ ଟିକିଏ ଯେତେବେଳେ ଦୁଇପତ୍ର ହେଇଯିବ ମୁଁ ଫେରେ ତାକୁ ଟିକିଏ କୋ କୋଡ଼ି ଦିଏ କୋଡ଼ିକି ପାଣି ଟିକିଏ ଦିଏ ସା ସାର ଦିଏ ତା'ପରେ ସେ ଲଟା ହୁଏ ଲଟା ହେଲାପରେ ମୁଁ ସେଇଠୁ ବାଉଁଶ କଣି ଆଣିକି ତାକୁ ପୋତାପତି କରିକି ରଞ୍ଜାଦିଏ ରଞ୍ଜା ଦେଇକରି ଦେଇକି ତାକୁ ଭଲ କିଣି ଲଞ୍ଜା ଟିକିଏ ଲମ୍ବେଇକି ଲଞ୍ଜାଦିଏ କାଇଁକିନା ସେଇଟା ତ ଲତ ଲତା ଜାତୀୟ ଗଛ ଆଉ ଭେଣ୍ଡି ଗଛଟା ଡେଙ୍ଗା ହୁଏ ଡେଙ୍ଗା ହେଲା ଭିତରେ ସେ ମାନେ ପଡ଼ିଯାଏ ପଡ଼ିଯାଏ ମୁଁ ସେଇଠୁ ଗୋଟେ ସେଇଠି ଗୋଟେ ବ ବତାଟେ ବାନ୍ଧି ଦିଏ ସୂତା ଦ୍ୱାରା ବତାଟିଏ ବାନ୍ଧିଦିଏ ବାନ୍ଧି ଦେଇକି ଭେଣ୍ଡି ଫଳେ ଫଳିକି ଆଣି ଘରେ ରୋଷେଇ କରିକି ଖାଉ ଆଉ କଖାରୁ ବି ଫଳେ କଖାରୁ ଫଳିଛି ସେ ସେଇଟା ଲତାଜାତୀୟ ଗଛ ଫ ଫଳେ ସେଥିପାଇଁ ତାକୁ ଟିକିଏ ଭଲ କିଣି ଯତ୍ନ ନିଏ ଆଉ କଖାରୁ ପତ୍ର ବହୁତ ହେଇଥିଲେ ତାକୁ ଫୋପ ଟିକିଏ ଛିଣ୍ଡେଇ ଛାଣ୍ଡେଇ କରି ଫୋପାଡ଼ି ଦେଉ ଫୋପାଡ଼ି ଦେଲେ କାଇଁକି ନା ଫଳଟା ଫଳିବ ଆଉ କଖାରୁ ଫୁଲଟା ବାରମ୍ବାର ଛିଣ୍ଡେଇଲେ ଆଉ ଫଳ ଫଳେନି ସେଇଥିପାଇଁ ଯଦି ଫୁଲଫଳ ଯଦି ଧରିବାର ଅଛି ଗଛଟାକୁ ଟିକିଏ ସାଇ ସାଇତି କରି ରଖିବାକୁ ପଡ଼ିବ ସେଥ ପଡ଼େ ସେଥିପାଇଁ ମୁଁ ତାକୁ ଛିଣ୍ଡାଏନି ମୁଁ ଫୁଲ କଷି ହେଲା ଫୁଲ କଷି ହେଲେ ହେଲା ଆଉ ଫୁଲ ଛିଣ୍ଡେଇଲା ମାନେ ଆଉ ଫଳ ହେବନି ଫଳ ହେବନି ବୋଲି ଫୁଲ ଆମେ ଛିଣ୍ଡାଉନି ଛିଣ୍ଡାଉନି ଯେ ଫୁଲ ନ ଛିଣ୍ଡେଇଲେ ଗଛରେ ଫଳ ହୁଏ ଫଳଫୁଲ ହେଇକି କଖାରୁ ହୁଏ କଖାରୁ ମାନେ ରୋଷେଇ କରିକି ଖାଉ ଆଉ ଆଉ ସେମତି ଭେଣ୍ଡି ବି ସେମତି ଆଉ କାକୁଡ଼ି ବି ସେମତି ଗୋଟେ ଲତା ଜାତୀୟ କାକୁଡ଼ି ଗଛରେ ଆମେ ପାଣି ଦିଅଉ ଯେମିତି ଭେ ଭେଣ୍ଡି ମଞ୍ଜି ପୋତଉ ସେମତି କାକୁଡ଼ି ମଞ୍ଜି ପୋତଉ ସିଏ ବି ଲଟା ଜାତୀୟ ଗଛ ସେମତି ରଞ୍ଜା ଦିଆ ହୁଏ ସେମତି ପିଡ଼ିଆ ଦିଆ ହୁଏ ସେମତି ଖୋଳା ହୁଏ ପାଣି ଦିଆ ହୁଏ ପାଣି ଦିଆ ହେଇକି ଗଛରେ ସବୁଦିନ ପାଣି ଦିଆ ହୁଏ କାଇଁନା ସୂର୍ଯ୍ୟକିରଣ ଯେହେତୁ ଆଉ ଟାଣି ଦିଏ ତ ଶୁଖ ଶୁଖିଯିବ ଗଛଟା ମୁଁ ସବୁ ଦିନ ପାଣି ଦିଏ ପାଣି ପିଡ଼ିଆ ଦେଇକି ତାକୁ ଖୋଳାଖୋଳି କରେ ମୁଁ ସମ ସମୟ କାଢ଼ିକି ମୁଁ ଗଛ କାମ କରେ ଗଛଟା ବହୁତ ସୁନ୍ଦର ଦେଖାଯାଏ